ଆମେ ଆମର୍ ଦଶହରା ମାଜେନ୍ ପର୍ବ ହେସି ଆମେ ସେ ଦଶହରା ମାସେ ଦଶହରା ଆମେ ହେଇ ଥିସି ଭୂତ୍ମାସେ ଯାଇସେ କି ଆମେ ଭୁଦର ଲାଷ୍ଟ୍ କେ ଆମେ ଡାଲ୍ ବେସଉ ଗୋଟେ ମାହାରଣାକୁ ଡାକ୍ ଦେସୁ ଆଉ ଆମେ ଦୁର୍ଗା ବନେ ପାର୍ସୁ ଆମେ ଦୁର୍ଗା ଯେତେବେଳେ ବନେଇ ପାର୍ସୁ ସେ ଦୁର୍ଗାନୁଁ ଆମେ ଆମର ଦଶହରା ମାସେ ହେଇ ଆସି ବୋଲେଁ ସିଏ ହେନୁଁ ଦୁର୍ଗା ବନା ସେତୁ ମହିଶାଶୁ ବନା ଭି ସେଥି ଶିବ ବନା ବି ସେଥି ଲକ୍ଷ୍ମୀ ସରସ୍ୱତୀ ସେଥୁ କାର୍ତ୍ତିକ ଗଣେଶ ଗାଁମାନେ ମୂର୍ତ୍ତି ଆମେ ବନେଇ କରି ଆମେ ତିଆରି କରିକି ସେନୁଁ ରଖ୍ସୁଁ ଆର୍ ଆମେ ପୂଜା କରସୁଁ ଆର୍ ଆମେ ସେଇଟା ଦେଖି କି ଆମକୁ ବହୁତ ଉତ୍ସାହ ଲାଗ୍ସି ଆମକୁ ସାନୁ ବହୁତ ଉତ୍ସାହ ତ ଲାଗ୍ସି ସମସ୍ତେ ଆମେ ନୂଆ କପଡ଼ା ହେରିକା ପିନ୍ଧି କରି ଆମେ ଭାଜିତ୍ୟା ହେସି ଭାଜିତ୍ୟା ଦିନେ ଆମେ ସମସ୍ତେ ଜାଗରମାନ ଧରି କରି ଜୁହାରମାନେ ଗଡ଼ି କରି ଆମେ ଯାସୁଁ ସେମିତି ଆଉ ସେନୁଁ ମୂର୍ତ୍ତିମାନେ ଆମକୁ ଦେଖି କରିଁ ଆମକୁ ବହୁତ ଉତ୍ସାହ ଲାଗ୍ସି ଆମେ ସେନୁଁ ମେଲାଟା ମୋ ଶାଶୁ ଆମକୁ ବହୁତ ଲାଗ୍ସି ଦେଖି କରିଁ